କାର୍ଯ୍ୟକ୍ଷେତ୍ରରେ ଉନ୍ନତି ବି ହୁଏ ବିବାଦ ବି ସୃଷ୍ଟି ହୁଏ ବିବାଦ ବେଳେ ଆମେ ନିଜକୁ କେବେ ବି ଆମେ ଘବରେଇବାନି ଯେଉଁ କୁହନ୍ତି ଡରିବାନି ଆମେ କେଉଁ ଜିନିଷକୁ କଠିନ ପରିସ୍ଥିତିକୁ ଆମେ ନିଜେ ହିଁ ନିଜ ବୁଦ୍ଧି ଦ୍ୱାରା ନିଜ ପରିଶ୍ରମ ନିଜର ଦକ୍ଷତା ଦ୍ୱାରା ହିଁ ଆମେ ତାକୁ କାଟିପାରିବା ଯେମିତି ଆମେ କେମିତି ଯଦି କାର୍ଯ୍ୟକ୍ଷେତ୍ରରେ କେଉଁ ଅଫିସ୍ ଷ୍ଟାଫ୍ ଭିତରେ ଲଢ଼େଇ ଲାଗିଲା ତାକୁ କେମିତି ସୁଝାଯିବ ନିଜେ ନ ରିଆକ୍ଟ କରିକି ଯଦି ମନେକର ତୁମକୁ ତୁମର ବସ୍ ପାଟିକଲା ତୁମେ ତା' ଭିତରେ ଚୁପ୍ ରହିଯିବ ଚୁପ୍ ହେଇକି ତା' ଭିତରେ ତାଙ୍କ ଶୁଣିବାକୁ ଚେଷ୍ଟା କରିବ ସେ କ'ଣ କହିବାକୁ ଚାହୁଁଛନ୍ତି ଯଦି କିଛି ତୁମକୁ କିଏ ଗୋଟେ ଫସେଇଦେଲା ମାନେ ଅଲଗା ବ୍ୟାଙ୍କ୍ କେସ୍ରେ ମିଛରେ ମନି ଇଏରେ ସେଥିରେ ତୁମେ ନ ଘବରେଇକି ପୋଲିସ୍କୁ ଠିକ୍ କଥା କହିବା କଥା ତ ଯେତେ ବି କଠିନ ପରିସ୍ଥିତି ତୁମେ କାର୍ଯ୍ୟକ୍ଷେତ୍ରରେ ଆସୁ କେବେ ବି କେଉଁ କେସ୍ରେ ଡରିବାର ନାହିଁ ସବୁବେଳେ ମନେରଖିବ କି ଯଦି ତୁମେ ସତ୍ୟପଥରେ ଅଛ ତ ତୁମକୁ କେବେ ବି କେହି ବି ହରେଇ ପାରିବେ ନାହିଁ ସ ସବୁବେଳେ କଠିନ ପରିସ୍ଥିତିକୁ ନିଜର ପରିଶ୍ରମ ବୁଦ୍ଧି ଭଗବାନଙ୍କ ଆଶୀର୍ବାଦ ଆଉ ନିଜର କାମଦ୍ୱାରା ତୁମେ ସବୁ ପରିସ୍ଥିତିର ସାମ୍ନା କରିପାରିବ କୁହନ୍ତି କି ଯଦି ତୁମେ ସତ୍ୟ ରାସ୍ତାରେ ଅଛ ଯଦି କିଛି ଭୁଲ୍ ହିଁ କରିନ ତୁମକୁ ଯେତେ ବଡ଼ କଠିନ ପରିସ୍ଥିତି ବି ଆସୁ ସେଇଟା ଫୁଲ ହେଇକି ହେବ କେବଳ ଭଗବାନଙ୍କ ଆଶୀର୍ବାଦ ହିଁ ଥାଏ ତ କାର୍ଯ୍ୟକ୍ଷେତ୍ରରେ ଯେଉଁ ବିବାଦ ବି ସୃଷ୍ଟି ହେଉ କିଛି ଡରିବାର ନାହିଁ ସବୁଥିରେ ଥଣ୍ଡା ମୁଣ୍ଡରେ ସାମ୍ନା କରିବ ଆଉ ସବୁକିଛି ଠିକ୍ କଥାରେ ଭାବିବ କେଉଁଟା କଲେ କେଉଁଟା ହେବ ତ କଠିନ ପରିସ୍ଥିତିକୁ ବି ଆମେ ସାମ୍ନା କରିପାରିବା ଯଦି ଆମ ପାଖରେ ଠିକ୍ ବୁଦ୍ଧି ବିଚାର ଆମର ସବୁକିଛି ଠିକ୍ ଥିବ ତ ଆମର ସବୁ ପରିସ୍ଥିତି ବି କଠିନ ପରିସ୍ଥିତି ବି ସହଜ ପରିସ୍ଥିତି ହେଇଯିବ